ଆମେ ଭାତ ରାନ୍ଧିଲେ ବି ପାଣି ପାଏନ୍ ଦରକାର୍ ପଡ଼ୁଛେ ପାଏନ୍ ଦେଲେ ଆମର୍ ଭାତ୍ ହଉଛେ ପାଏନ୍ ଦେଲେ ଚାଉଲ୍ ଡାଲ୍ ହଉଛେ ବରଫ୍ ଭି ବନାସୁଁ ଆମେ ପାନିରେ ପାନିରେ ଖିରୀ ଭି ବନାସୁଁ ପାନିରେ ବହୁତ୍ ମାନେ ବହୁତ୍ କିଛି ରନ୍ଧାରେ ଭି ପାନି ଲାଗୁଛେ ପାନି ନାଇଁହେଲେ ତ କେନ୍ସି ଜିନିଷ୍ ଭି ନାଇଁ ହୁଏ ପାନି ଆମର୍ ଜୀବନ୍ ଆଏ ଆଉ ପାନି ବିନା ଆମେ ବଞ୍ଚି ଭି ନାଇଁ ପାରୁଁ ପାନି ତ ଆମ୍କେ ପିଇବାର୍ ଲାଗି ପଡ଼ୁଛେ ଦିନ୍କ ଦୁଇ ତିନ୍ ଲିଟର୍ ଜଣେ ମନିଷ୍କେ ତିନ୍ ଲିଟର୍ ପାଏନ୍ ନାଇଁହେଲେ ତ ବଞ୍ଚି ନାଇଁହୁଏ ପାନି ଆମ୍କୁ ସବୁବେଲେ ପିଇବାର୍କେ ଭି ପଡ଼ୁଛେ ଛୋଟ୍ ଛୁଆଙ୍କନୁ ନେଇକରି ବୁଢ଼ା ତକ୍ ପାଏନ୍ ପିଉଛନ୍ ପାଏନ୍ ହିଁ ଦରକାର୍ ପଡ଼ୁଛେ ପାଏନ୍ ନାଇଁହେଲେ କେନ୍ ମଣିଷ ଜୀଇଁ ଭି ନାଇଁପାରନ୍ ପାଏନ୍ ଦ୍ୱାରା ସବୁ ରନ୍ଧା ହଉଛେ ପାଏନ୍ ଦ୍ୱାରା ବାସନ୍ ମଜା ହଉଛେ କପ୍ଡ଼ା କଞ୍ଚା ହଉଛେ ପାଏନ୍ ଦ୍ୱାରା ମାନେ ଘର୍ ଦ୍ୱାର ସଫା କରାହଉଛେ ପାଏନ୍ ଦ୍ୱାରା ସବୁ କିଛି କରାହଉଛେ